ହଁ ହ୍ୟାଲୋ ହଁ କେମିତି ଅଛନ୍ତି ହଁ ହଁ ମୁଁ ବି ଭଲ ଅଛି କଥା ହଁ କହୁନ ଦୋକାନ ଦେବ ଆଚ୍ଛା ମୋ ପାଖରେ ମୋ ପାଖରେ ସବୁ ଅଛି ଛେନା ଅଛି ଲହୁଣୀ ଅଛି ଦହି ଅଛି ତାପରେ ଅଛି ପନିର ଅଛି ସବୁପ୍ରକାର ପାଇପାରିବ ସବୁପ୍ରକାର ଏଇ ଡିପାଟମେଣ୍ଟର ବି ଅଛି ସେୟା ତ ଏମିତି ଆମ ଦେଶୀ କ୍ଷୀର ଯେମିତି ପଚାଶ ସେମିତି ସବୁ ଲହୁଣୀ ସବୁ ଶହେ କେଉଁଟା ଦୁଇଶହ କେଉଁଟା ପଇଁତିରିଶ ତ ସେମିତି ସବୁ ଚାଲିଛି ଆଉ ତୁମେ କେଉଁଗୁଡ଼ା ନେବ କହୁନ ମାନେ ସବୁ ଗୋଟେ ଗୋଟେ ଦେଇଦେବି କ'ଣ ଆଚ୍ଛା ଠିକ୍ ଠିକ୍ଅଛି ତ ହଉ ଠିକ୍ଅଛି ହଁ ଭଲ ରେଟ୍ ଲଗାଇବି ଆଉ କେବେ ପୁଣି ଆସୁଛ ତୁମେ ଆମର ଜଣାଶୁଣା ଲୋକ ତୁମଠୁ ସେମିତି କିଛି ଲାଭ ରଖିବିନି ଆଉ

ହଉ ଠିକ୍ଅଛି କେତେ ହ୍ୟାଲୋ କେବେ ସାମାନ କେବେ ନେବେ ତୁମେ ଯେବେ କହିବ ସେବେ ମୁଁ ପଠାଇଦେବି ଆଉ ହ୍ୟାଲୋ ହଁ ମୋତେ ଯଦି କହିଥାନ୍ତ ମୁଁ ତୁମ ପାଇଁ ଅଧିକ ଟିକିଏ ଆଣିଦେବି ନା ମିଠାଦହି ହଉ

ହଁ ଆପଣ ପଇସା ପାଇଁ ବ୍ୟସ୍ତ ହୁଅନ୍ତୁନି ହଉ ଠିକ୍ଅଛି